ଆଉ କେମିତି ଅଛ ଏଇ ତ ଗତକାଲି ଆସିଛି ଆଉ ମୁଁ ତ ବର୍ତ୍ତମାନ ରହୁଛି କଲିକତାରେ ଆଉ ଆଉ ଦୋକାନ କେମିତି ଚାଲିଛି ହଁ ଭଲ ଆଉ ଦୋକାନରେ କେମତି ଜିନିଷ ସବୁ ରଖିଛ ହେଉ ଠିକ ଅଛି କହୁଛ ଯେତେ ଖାଇଦେବା ସେଇ ଭିତରୁ କେଉଁଟା ତୁମର ବେଶୀ ପସନ୍ଦ ସେଇ ଜିନିଷ ଦେଖିକି ଦେଲ ଟିକିଏ ଟେଷ୍ଟ କରିବି କେମତି ହେଉଛି ଯେ ଗୁଡ଼ାକ ନିଜର ପସନ୍ଦ ହେଉଛି ଦିଅନା ଆମେ ତ ଖାଇବା କଥା ଖାଇବା ଆଉ ଯେଉଁଟା ଭଲ ଲାଗିବ ସେଇଟା ଦେବ ଆଉ ହେଉ ହେଉ ହେଉ ଠିକ ଅଛି ତା'ପରେ କଥା ହେଉଛି ଏ ଯେଉଁ ଦୋକାନ ଏଠି କରିକି ତୁମର ବେପାର କେତେ କେମତିକା ଚାଲିଛି ଡେଲି କେତେ ବେପାର ହେଉଛି କେତେ ଟଙ୍କାର ସେଥିରେ ତ ନିଜର ଗୁଜୁରାଣ ମେଣ୍ଟେଇବା ମୁସ୍କିଲ୍ ହେଇ ଯାଉଥିବ ଗୋଟେ କାମ କରୁନ ତୁମେ କଲିକତା ପଳେଇ ଆସ ଏଠି ତ ଭଲ ବେପାର ହେବ ଦୁଇ ପଇସା ଭଲ ରୋଜଗାର ବି ହେବ ଭଲ ଚଳିପାରିବ ଦେଖ ସେଇଟା ଯଦି ଚିନ୍ତା କରିକି ଦେଖ ଯଦି ହେଇପାରିବ ତ କଲିକତା ପଳେଇ ଆସ ସେଇଠି ଭଲ ହୁଅନ୍ତା ବହୁତ ଭଲ ଚାଲିବ ନା ଅସୁବିଧା କେଉଁଠି ଅଛି ଆଉ ଏଠି ମଫସଲରେ ଲୋକ କେତେଜଣ ଲୋକ ଅଛନ୍ତି କଲିକତା ଭଳିଆ ଜାଗା ସେଇଠି ହଜାର ହଜାର ଲୋକଙ୍କର ଯାତାୟାତ ଏଠି ସବୁ ମାନେ ବହୁତ ବଡ଼ ବଡ଼ ମାନେ ଏଇ ଯେଉଁ ଏଇ ଯେଉଁ ପକୁଡ଼ି କି ବରା ଏଇ ଯେଉଁ କରୁଛ ସେଇଠି ବହୁତ ଯେତେ ଅଧିକ ଜିନଷ ତିଆରି ହେଲେ ବି ସେଲ୍ ହେଇଯିବ ତେଣୁ ବେପାର ପ୍ରାୟ ସେଇଠି ଆଠରୁ ଦଶହଜାର ଟଙ୍କା ପର୍ଯ୍ୟନ୍ତ ବେପାର ହେବ ଆଉ ସେଇ ଜାଗାରେ ମୁଁ ଭାବୁଥିଲି ଯଦି ଯାଅନ୍ତ ତେବେ ତୁମେ ମଣିଷ ହେଇଯାନ୍ତ ଆଉ ପୁଞ୍ଜି ଯାହା ଲାଗିବ ଦେଖିବା ଯେତେ ଅଛି ନିଜର ସେତିକି କର କମ ସେ କମ ପଚାଶ ଷାଠିଏ ହଜାର ଟଙ୍କା ପାଖରୁ ବାହାରିବ ତ ଆଉ ତା ସାଙ୍ଗେ ବି କିଛି ସେମିତି ଯଦି ଦରକାର ପଡ଼େ ଦେଖିବା ଆମେ ସାହାଯ୍ୟ କରିବା ହେଉ ଠିକ ଅଛି ମୁଁ ଯାଉଛି ଏବେ ଗଲାପରେ ମୁଁ ସେଇଠିକୁ ବୁଝାବୁଝି କରିକି ତା'ପରେ ଜଣେଇବି ଆଉ ସେଇ ହିସାବରେ ତୁମେ ରେଡ଼ି ହେଇଥିବ ମୁଁ ଭାବୁଛି ଯେଉଁଟାକି ସେଇଠି ସେଟଲ୍ ହେଇପାରିବ କିଛି ଅସୁବିଧା ରହିବନି କି ଆଡ଼େ ହେବ ମୁଁ ବି ଖାଇକି ଦେଖିଲି ଯେ ଆଇଟମ୍ ବହୁତ ଭଲ ହେଇଛି ଆଉ ତେଣୁ ୟାକୁ ପ୍ରାୟ କଲିକତା ଲୋକ ବି ପସନ୍ଦ କରିବେ ବୋଲି ମୁଁ ଭାବୁଛି ଆଉ ମୁଁ ଯେତେ ଦୂର ଆଶା ମୁଁ ସେଇଠି ଜାଗା ବି ଠିକ କରିଦେମି ଏବଂ ଯେତେବେଳେ ବି ଯାହା ସୁବିଧା ଅସୁବିଧା ହେବ ସେ କଥା ମୁଁ ବୁଝିବି ତେଣୁ ମୁଁ ଟିକିଏ ଯାଇଁ ଗଲାପରେ ଜଣେଇବି ଆଉ ଠିକ ଅଛି ଭାଇ ଠିକ ଅଛି